ଆଚ୍ଛା ଆମର ମାନେ ବର୍ତ୍ତମାନ ର ଯେଉଁ ଟାଟାର ମନ ଇଚ୍ଛା ବିଦ୍ୟୁତ୍ କାଟ୍ କରାଯାଉଛି ସେଥି ଉପରେ ସେଥିରେ ପାଇଁ ବିଭିନ୍ନ ପ୍ରଭାବ ପଡ଼ୁଛି ଜୀବନ ଉପରେ ବହୁତ ପ୍ରଭାବିତ ହେଉଛନ୍ତି ଯେଣୁ ତାର ଉଦାହରଣ ସ୍ୱରୂପ ହେଲା ଯେଉଁଟାକି ଧରନ୍ତୁ ବର୍ଷା ସମୟରେ ବର୍ଷା ଋତୁରେ ସାଧାରଣତଃ ଯଦି ମାନେ ଅଧିକ ସମୟ ବିଜୁଳି କାଟ୍ ହୁଏ ଯେତିକି ପ୍ରଭାବ ନ ପଡ଼ିବ ଯଦି ସେହି ଜିନିଷ ପ୍ରବଳ ଖରା ଯେତେବେଳେ ହେଉଛି ଗ୍ରୀଷ୍ମ ଋତୁ ସାଧାରଣତଃ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ଯେତେବେଳେ ସେତେବେଳେ କି ଯେତିକି ବର୍ଷା ବର୍ଷା ସମୟରେ ଯେତିକି ବିଦ୍ୟୁତ୍ କାଟ୍ କରାହେଉଛି ତା' ଠାରୁ ବହୁତ ଅଧିକ ଖରା ଋତୁରେ କରାହେଉଛି ଗ୍ରୀଷ୍ମ ଋତୁରେ କରାହେଉଛି ଯେଉଁଥିପାଇଁ କି ଅସହ୍ୟ ଖରାକୁ ଲୋକମାନେ ସହ୍ୟ କରିପାରୁନାହାନ୍ତି ସେଥିପାଇଁ ଜୀବନ ବହୁତ ତାଙ୍କର କ'ଣ କି ସନ୍ଷ୍ଟ୍ରୋକ୍ ବି ହେଉଛି କେବଳ ମାନେ କ'ଣ ଗରମରୁ ଆସିଲେ ସେମାନେ ସନ୍ଷ୍ଟ୍ରୋକ୍ ହେଲା ସେମାନେ ଆଉ କ'ଣ କି ଯଦି ମନେକର ସେତେବେଳେ କରେଣ୍ଟ୍ କ'ଣ କରେଣ୍ଟ୍ ପ୍ରାୟ ସମୟ ରୁହନ୍ତା ସେମାନେ ପଙ୍ଖାରେ ବସନ୍ତେ ହେଲା କିଛି ଥଣ୍ଡା ପବନ ଖାଇଲେ ହୁଏତ ସେମାନଙ୍କୁ ଭଲ ଲାଘବ ହୁଅନ୍ତା ଯେହେତୁ ସେ ସେତେବେଳେ ବିଦ୍ୟୁତ୍ କାଟ୍ କରାହେଉଛି ବାରମ୍ବାର ବିଦ୍ୟୁତ୍ କାଟ୍ କରାହେଉଛି ସେଇଟା ମାନେ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ୁଛି ଏକ ଦ୍ୱିତୀୟରେ ସେତେବେଳେ କ'ଣ କି ପିଲାମାନଙ୍କର ଯେତେବେଳେ ପରୀକ୍ଷା ରହୁଛି ସାଧାରଣତଃ ପିଲାମାନେ ଯେଉଁ ପାଠ ପଢ଼ିଆ ସେତେବେଳେ ଯଦି ବିଦ୍ୟୁତ୍ କାଟ୍ କର ବାରମ୍ବାର କରା କରାଯାଉଛି ତାର ମଧ୍ୟ ପ୍ରଭାବ ପଡ଼ୁଛି ପିଲାମାନେ ଠିକ୍ସେ ପାଠ ପଢ଼ି ପାରୁନାହାନ୍ତି ଯେହେତୁ କରେଣ୍ଟ୍ ସହିତ ସେମାନେ ଆକ୍ୱେଏଣ୍ଟେଡ଼୍ ଅଛନ୍ତି ସେଥିପାଇଁ ତାଙ୍କର ସେ ଉପରେ ବି ପ୍ରଭାବ ପଡ଼ୁଛି କାହିଁକିନା କରେଣ୍ଟ୍ ଗଲାପରେ ସେମାନେ କ'ଣ ଡିବି ଲାଇଟ୍ରେ ବି ପାଠ ପଢ଼ିବା ତାଙ୍କ ପାଇଁ ଟିକେ ଅସମ୍ଭବ ହେଉଛି